ଢେଙ୍କାନାଳ ଏକ ଓଡ଼ିଶାର ଜିଲ୍ଲା ଅଟେ ଏଠାରେ ଲୋକମାନେ ଓଡ଼ିଶାର ଚାଲିଚଳନ ଖାଦ୍ୟପେୟକୁ ପସନ୍ଦ କରିଥାନ୍ତି ଏଠାରେ ଲୋକମାନେ ଭାତ ଡାଲି ଭଜା ଖଟେଇ ଶାଗ ବିଭିନ୍ନ ପ୍ରକାରର ପନିପରିବାର ମିଶ୍ରଣ ତରକାରୀ ମାଂସ ଅଣ୍ଡା ତରକାରୀ ମାଛ ତରକାରୀକୁ ଖାଦ୍ୟ ରୂପେ ଗ୍ରହଣ କରିଥାନ୍ତି ଆହୁରି ମଧ୍ୟ ବିଭିନ୍ନ ପ୍ରକାରର ପୂଜା ପର୍ବାଣିରେ ବିଭିନ୍ନ ପ୍ରକାରରର ପିଠା ଓ ମିଠା ପ୍ରସ୍ତୁତ କରିଥାନ୍ତି ଯେମିତି କି ଚକୁଳି ପିଠା ମଣ୍ଡା ସୁଝି କାକରା ପୋଡ଼ ପିଠା ଏଣ୍ଡୁରି ଆରିସା କାକରା ବିରି ଚାଉଳ ପିଠା ଓ ଇଟିଲି ଇତ୍ୟାଦି ଏହିସବୁ ଖାଦ୍ୟ ଗୁଡ଼ିକ ଢେଙ୍କାନାଳ ଜିଲ୍ଲାର ପାରମ୍ପରିକ ଖାଦ୍ୟ ଅଟେ ଆହୁରି ମଧ୍ୟ ଆଜିର ଦିନରେ ଦେଶ ବିଦେଶରେ ତିଆରି ହେଉଥିବା ଖାଦ୍ୟ ଏଠାରେ ପାରମ୍ପରିକ ଖାଦ୍ୟ ରୂପରେ ବିବେଚନା କରାଯାଉଛି